ଆମର ଆଜି ଗୋଟେ ମହାସଂଘରେ ମିଟିଙ୍ଗ ଥିଲା ଆମ ଜିଲ୍ଲାରେ ପକେଇଥିଲେ କେଉଁଝର ଯିବାକୁ ମୋର ଥିଲା ସେଥିପାଇଁ ମୁଁ ଗଲି ଆମ ଛକକୁ ବସରେ ଯିବା ପାଇଁ ବସକୁ ଅପେକ୍ଷା କଲି ବସ ଆସିଲା ବସରେ ବସିକି ଗଲି ଯେହେତୁ ମୁଁ କେଉଁଝର ବୁଲା ଏତେ ବାଟ ଯିବି ଆଉ ସେଥିପାଇଁ ମୋର ବି ବହୁତ ବାନ୍ତି ହୁଏ ମୁଁ ସେଥିପାଇଁ ଗୋଟେ ସା କରରେ ବସିବାକୁ ମାନେ ଝରକା ପାଖରେ ବସିବାକୁ ଚାହିଁଲି ମୁଁ କହିଲି ମତେ ଗୋଟେ ସିଟ ଦିଅ ଝରକା ପାଖରେ ମୁଁ ବସିବି କାରଣ ମୋର ବାନ୍ତି ହୁଏ ଯେହେତୁ ଦେଖିଲା ବେଳକୁ ସେ ବସର ସିଟି ମାନେ ଏତେ ଅଳିଆ ଆବର୍ଜନାରେ ଭର୍ତ୍ତି ଯେ ଲୋକ ସେହି ଅଳିଆ ଆବର୍ଜନାକୁ ହିଁ ଦେଖିକି ବି ବାନ୍ତି କରିପକଉଛନ୍ତି ଆଉ ସେ ବାନ୍ତି ତ ସହଜେ ଗାଡ଼ିରେ ହୁଏ ଦେଖିଲା ବେଳକୁ ଏତେ ଅଳିଆ ଆବର୍ଜନା ମୁଁ ଏତେ ବାଟ ଯିବି ଯେହେତୁ ସିଟ ବା ବସିଲେ କରରେ ତା ପରେ ଆସିଲେ କଣ୍ଡକ୍ଟର ବାବୁ ସେ କହିଲେ ଆମକୁ ପଇସା ଦିଅ ଆଗରୁ ତ କେଉଁଝରକୁ ଶହେ ଟଙ୍କା ନଉଥିଲେ ଏବେ ଦେଖିଲାବେଳକୁ ଦୁଇଶହ ଅଢ଼େଇଶହ ନେଲେଣି ଅ ପଇସା ଏତେ ନଉଛନ୍ତି କିନ୍ତୁ ଦେଖିଲା ବେଳକୁ ସବୁ ଅଳିଆ ଆବର୍ଜନା କରୁଛନ୍ତି ଟିକେ ସଫା ସୁତୁରା ନାହିଁ ତାକୁ ତ ଦେଖିକି ମୋର ବାନ୍ତି ଯେ କାହିଁରେ କ'ଣ ଆଉ ମୁଁ ଯାଇକି ଯେତୋଳେ କେଉଁଝରରେ ପହଞ୍ଚିବି ତାଲେ କ'ଣ ହେବି ଏତେ ଅଳିଆ ଆବର୍ଜନା ସେ ମୁଁ ସେଇଠୁ କହିଲି କଣ୍ଡକ୍ଟରଙ୍କୁ ମୁଁ କହିଲି ଆପଣ ଏତେ ପଇସା ନଉଛନ୍ତି ପରିସ୍କାର କାହିଁକି କରୁନାହାଁନ୍ତି ଏତେ ଅଳିଆ ଆବର୍ଜନା କାହିଁକି କରୁଛନ୍ତି ଆମୁକୁ ସିଟ ପାଖ ସିଟ ଦେଲେ ଝରକା କତିରେ କିନ୍ତୁ ଏଇପରି ଅ ଏପରି କାହିଁ ଅ ଅପରିଷ୍କାର କରୁଛନ୍ତି ଟିକେ ପରିଷ୍କାର କନ୍ତରନ୍ତୁ ଆଉ ସବୁ ଲୋକ ଆସୁଛନ୍ତି ଯାଉଛନ୍ତି ଆପଣ ଟିକେ ପରିଷ୍କାର କଲେ ହବନି